ହଁ ସବୁ ପ୍ରକାର ଅଛି ତୁମେ ଯେଉଁ ସାଇଜ୍ ଖୋଜିବ ସେଇ ସାଇଜ୍ ସବୁ ପ୍ରକାର ସବୁ ଭେରାଇଟି କୁକୁଡ଼ା ଅଛି ଦେଶୀ ଅଛି ବିଦେଶୀ ଅଛି ବଏଲର୍ ଅଛି କଡ଼କନାଥ ଅଛି ସବୁ ଅଛି କଡ଼କନାଥ ପାଖା ପାଖି ଚାରିଶହ ଅଶୀ ଟଙ୍କା ପଡ଼ିବ ତୁମକୁ ବଏଲର୍ ତୁମର ଦୁଇଶହ ଦୁଇଶହ ଟଙ୍କା ପଡ଼ିବ ଏ ସମାନ ଏ ସମାନ ଅଛି ବଡ଼ ପାଖା ପୁଖି ତିନି କିଲୋ ସାଢ଼େ ତିନି କିଲୋ ଆସିଯିବ ଛୋଟ ଏକ କେଜି ଦୁଇ ଶହ ତିନି ଶହ ଆସିଯିବ ତମୁକୁ କେତେ ଦରକାର ଅଛି ମାଲ୍ କେତେ ଦରକାର ଅଛି କେଉଁ କେଉଁ କେଉଁ ଭେରାଇଟି ନେବ ବଡ଼ ସାଇଜ୍ ତିନି କେଜି ବାଲା ନେବ ବଏଲର୍ ନେବ ଦେଶୀର ତ ସାଢ଼େ ଚାରି ଶହ ଟଙ୍କା ପଡ଼ିବ ଦେଶୀ ଭେରାଇଟି ଯେଉଁଟା ଆସୁଛି ଆମର କମ୍ କରି କୋଡ଼ିଏ ଟଙ୍କା କମ୍ ପଡ଼ିଯିବ ଚାରି ଶହ ତିରିଶି ଟଙ୍କା ପଡ଼ିଯିବ ଦେଶୀ ଭେରାଇଟି କୁକୁଡ଼ା

ଆପଣ ନିଶ୍ଚିନ୍ତ ନେଇଯାଆନ୍ତୁ ବଏଲର୍ ନେଇ ଯାଆନ୍ତୁ ଦେଶୀ ନେଇ ଯାଆନ୍ତୁ ମିକ୍ସ ମିକ୍ସ କରିକି ନେଇ ଯାଆନ୍ତୁ ଆଉ କୋଡ଼ିଏ ତିରିଶି ଟଙ୍କା ଡିସକାଉଣ୍ଟ୍ ହେବ ଆଉ ଦେଖୁଛନ୍ତି ତ ଆପଣଙ୍କ ସାମ୍ନାରେ କ'ଣ ଏଇଟା ତ ସବୁ କଡ଼କନାଥ କୁକୁଡ଼ା ଏଇଟା ଗୋଟେ ଯେଟା ଅଛି ଦେଶୀ ଭେରାଇଟି ସୋନାଲି କୁକୁଡ଼ା ଅଛି ଦେଶୀ ଭେରାଇଟି ସେଇଟା ଟିକେ କମ୍ ପଡ଼ିବ ଆଉ ପିଓର୍ ଦେଶୀଟା ବେଶୀ ରେଟ୍ ପଡ଼ିବ ହଁ କମାଇବା ରେଟ୍ ନହେଲେ ଆପଣ ତ ନିଜେ ଦେଖନ୍ତୁ କୁକୁଡ଼ା ତ ସବୁ ଦେଖ ବୁଲି ବୁଲିକି ଦେଖନ୍ତୁ ନିଜେ କାଟିବାର ଚାର୍ଜଟା ଟିକିଏ ଏକ୍ସଟ୍ରା ଲାଗିବ କୋଡ଼ିଏ ଟଙ୍କା ଆଉ ଗୋଟା ନେବ ବୋଲ ଅ ଅଲଗା ଅଲଗା ରେଟ୍ ପଡ଼ିବ ହଉ ଠିକ୍ ଅଛି ସବୁ କେନଟା ପଚାଶ କିଲୋ ଆଉ ବାହାଘର ପାଇଁ କେ ଦେଶୀ ନେଇଯାଆନ୍ତୁ ପଚାଶ କିଲୋ ଆଉ କଡ଼କନାଥ ଷାଠିଏ କିଲୋ ନେଇଯାଆନ୍ତୁ ଆଉ ବଏଲର୍ ନବେ କିଲୋ ଖଣ୍ଡେ ନେଇଯାଆନ୍ତୁ ହଉ ଏକ ଅଶୀ ଲଗାଇଦବା ଆଉ ସ ହଁ ଦବା ସବୁ କ'ଣ ଠିକ୍ସେ ଅଛି ଦାମ୍ ଠିକ୍ ଲାଗିବ ଆପଣ ଖାଲି କେତେ ନେବେ କହନ୍ତୁ ହଁ ମୋର ପିଲା ଅଛନ୍ତି ସବୁ ଦେଖୁଛନ୍ତି ତ ତୁମ ସାମ୍ନାରେ ଦେଖୁଛନ୍ତି ପିଲା ସବୁ କା କଟିଙ୍ଗ୍ କରୁଛନ୍ତି ମୁଁ କଟିଙ୍ଗ୍ କରିକି ନେଇଯିବ ତା ଆପଣଙ୍କୁ ସବୁ ଦେଇଦେବି କଟିଙ୍ଗ୍ ରେ ମୁଁ ଠିକ୍ ଟାଇମ୍ରେ ଠିକ୍ ଆଉ ପଇସା ପତର ଠିକ୍ସେ ଆଗେ ଦେଲେ ଆଉ ମୁଁ ସବୁ ଠିକ୍ ମାଲ୍ ଆପଣୁଙ୍କୁ ଠିକ୍ ହିସାବରେ ଦେବି ଆଉ ହଁ ଦେଖନ୍ତୁ ଆପଣ ଭେରାଇଟି ଦେଖନ୍ତୁ ଏଇଟା ସୋନାଲି କୁକୁଡ଼ା ଆସିବ ପାଖା ପାଖି ଦେଢ଼ କିଲୋ ଖଣ୍ଡେ ଆସିବ ଦେଢ଼ କିଲୋ ଗୋଟେକୁ ଆଉ କଡ଼କନାଥ ଦୁଇ କିଲୋ ଉପରେ ସବୁ ଅଛି ବଏଲର୍ ତିନି କେଜି ଏବେ ଅଛି ଆଉ ଛୋଟ ସାଇଜ୍ର ବି ଅଛି ଆପଣ ଯେମିତି କହିବେ ସେମିତି ମିଳିଯିବ ହଁ ସୋନାଲି ଆପଣଙ୍କ ସାମ୍ନାରେ ଏଇଟା ଭେରାଇଟି ଦେଶୀ ଭେରାଇଟି ଏଇଟା ସୋନାଲି ସୋନାଲି ଚାରିଶହ ତିରିଶି ପଡ଼ିବ ଏଇ କୋଡ଼ିଏ ଟଙ୍କା ଏକା କମିବ ବେଶୀ କମିବନି

ହଁ ହଁ ସବୁ ଦବା ସବୁ ଦବା ଆପଣ ଅର୍ଡ଼ର୍ କରନ୍ତୁ କେତେ କେତେ ନେବେ ଆଜି ନେବେ ତ ମାଲ୍ ସବୁ ଆଜି ନେବେ ତ ସବୁ ହଁ ଆଜି କଟିଙ୍ଗ୍ କରିଦବା ସବୁ କଟିଙ୍ଗ୍ ଆସ୍ତେ ଆସ୍ତେ ସବୁ କରିଦବା ହଁ ସବୁ କରିଦବା